ଗ୍ରାମାଞ୍ଚଳ ସହରାଞ୍ଚଳର ଗେମ୍ ମଧ୍ୟରେ ପାର୍ଥକ୍ୟ ଏହି ଯେ ଗ୍ରାମାଞ୍ଚଳ ମାନଙ୍କରେ ବହୁତ ଖେଳାଯାଏ ବା ବହୁତ ପାର୍ଥକ୍ୟ ଅଛି କାରଣ ସହରାଞ୍ଚଳରେ ସେମିତି ଖେଳା ଯାଏନି ସହରାଞ୍ଚଳରେ ଯେମିତି କ୍ରିକେଟ୍ ଆଉ ଏବଂ ବହୁତ କିଛି ଖେଳା ଯାଏ କିନ୍ତୁ ଗ୍ରାମାଞ୍ଚଳ ମାନଙ୍କଠୁ ବହୁତ କିଛି ଅଲଗା ଗ୍ରାମାଞ୍ଚଳ ମାନଙ୍କ ଦେଖନ୍ତୁ ଫାଷ୍ଟ ଗ୍ରାମାଞ୍ଚଳର ଖେଳ ଦେଖିବାକୁ ଗଲେ ଗମ୍ରେ ଯେମିତି ଆମ ଗାଁ ମଧ୍ୟରେ ବାଟି ଖେଳ କ୍ରିକେଟ୍ ବାସ୍କେଟ୍ ଆଉ ଆମ ଓଡ଼ିଆରେ ବା ଆମ ଦେଶରେ କହିବେ ପୁଚି ଖେଳ ବହୁତ କିଛି ଗେମ୍ ଅଛି ଆଉ ଗ୍ରାମାଞ୍ଚଳ ସହରାଞ୍ଚଳ ମଧ୍ୟରେ ସହରାଞ୍ଚଳ ହେଉଛି ଗେମ୍ ଯେମିତି ଖେଳା ଯାଏ କ୍ରିକେଟ୍ ଏବଂ କ'ଣ କ'ଣ ଖେଳା ଯାଏ ସେଇ କ୍ରିକେଟ୍ ହେଲେ ବି ଗ୍ରାମାଞ୍ଚଳଠୁ ବହୁତ ଅଲଗା ଗ୍ରାମ ସହରାଞ୍ଚଳରେ ଖେଳିଲେ ସହରାଞ୍ଚଳ ମାନଙ୍କରେ ଯେମିତି ଖେଳାଯାଏ ସେମିତି ଗ୍ରାମାଞ୍ଚଳ ମାନଙ୍କର ବହୁତ ଖେଳ ବହୁତ କିଛି ଅଲଗା ଆପଣ ଜାଣୁଥିବେ ଯେ ପାର୍ଥକ୍ୟ ଆପଣ ପଚାରିଲେ ଗ୍ରାମାଞ୍ଚଳ ସହରାଞ୍ଚଳର ଗେମ୍ ଖେଳିବା ମଧ୍ୟରେ ପାର୍ଥକ୍ୟ କ'ଣ ପାର୍ଥକ୍ୟ ଏଇ ଯେ ଗ୍ରାମାଞ୍ଚଳ ମାନଙ୍କରେ ଗାଁ ଭଳିଆ ଖିଆ ଯାଏନି ସହରାଞ୍ଚଳ ମାନେ ସହରାଞ୍ଚଳରେ ଯେମିତି ଗ୍ରାମାଞ୍ଚଳମାନଙ୍କରେ ଖିଆ ଯାଏନି ଆଉ ବହୁତ ଖିଆ ଯାଏ ମାନେ ବାଟି ଖେଳ ପୁଚି ଖେଳ ଖେଳ ତା'ପରେ ଆପଣ ଜାଣି ପାରୁଥିବେ ଯେ ସହରାଞ୍ଚଳ ମାନଙ୍କରେ ସେମିତି ଖେଳ ଯାକ ଖାଏ ଯାଏ ନାହିଁ ସେୟା